ହଁ ଆମ ଅଞ୍ଚଳରେ ବିବାହ ବହୁତ ଧୁମ୍ଧାମ୍ରେ ପାଳନ କରାଯାଏ ଆଉ ଆମ ବାହାଘର ପୂର୍ବରୁ କିଛିଦିନ ପୂର୍ବରୁ ନିର୍ବନ୍ଧ ହୋଇଥାଏ ଆଉ ତା'ପରେ ରିଙ୍ଗ୍ ସେରିମୋନି ହୋଇଥାଏ ରିଙ୍ଗ୍ ସେରିମୋନିରେ ମୁଦି ମୁଦି ପିନ୍ଧା ମାନେ ବର ଆଉ କନ୍ୟା ମୁଦି ପିନ୍ଧେଇଥାନ୍ତି ଦୁଇ ଜଣଙ୍କୁ ଆଉ କିମ୍ବା ସୁନା ଜିନିଷ ଦିଅଣ ନିଅଣ ହୋଇଥାଏ ତା'ପରେ ବାହାଘର ପୂର୍ବ ଦିନ ଲଗ୍ନ ହୋଇଥାଏ ତା'ପରେ ବାହାଘର ହୋଇଥାଏ ବାହାଘର ଦିନ ବର କନ୍ୟା ଘରକୁ ଆସିଥାଏ ଆଉ ବାହାଘର ହୋଇଥାଏ କିମ୍ବା କନ୍ୟା ଆଉ ବର ମନ୍ଦିରରେ ମଧ୍ୟ ବାହାଘର କରାଯାଇଥାଏ ଆଉ ବାହାଘର ଦିନ ବହୁତ ଧୁମ୍ଧାମ୍ରେ ବାହାଘରଟା କଟିଥାଏ ଆଉ ଆମ ଏପଟେ ତ ବାହାଘର ବହୁତ ଭଲ ଭାବେ ପାଳନ କରାଯାଏ ଆଉ ବାହାଘର ଚାରି ଦିନ ପରେ ଚତୁର୍ଥୀ ଦିନ ଚତୁର୍ଥୀ ଦିନ ଦାନ କରାଯାଏ ଓ ତା'ପରେ ଜାତି ଗୋତ୍ର ବଦଳା ବଦଳା ହୁଏ ଆଉ ଏମିତି ଆମ ଏପଟେ ବାହାଘର ହୋଇଥାଏ ଆଉ ଆମପଟେ ବାହାଘର ବହୁତ ଧୁମ୍ଧାମ୍ରେ ପାଳନ କରାଯାଏ ଆଉ ମୋ ଭାଇଙ୍କର ବି ଏମିତି ବାହାଘର ହୋଇଥିଲା ଆଉ ବହୁତ ଧୁମ୍ଧାମ୍ରେ ମଧ୍ୟ ବାହାଘର ହୋଇଥିଲା